ମୋର ବ୍ୟକ୍ତିଗତ ଲକ୍ଷ୍ୟ ହେଉଛି ଏକ ଶିକ୍ଷକ ହେବା ଏଥିପାଇଁ ମୁଁ ହାଇସ୍କୁଲ ସାରି କଲେଜରେ ଆଡ଼ମିସନ କରିଅଛି ହାଇସ୍କୁଲରେ ମୁଁ ଭଲ ମାର୍କ ରଖିଛି ଏବଂ ଭଲ କଲେଜରେ ବି ନାଁ ଲେଖେଇଛି ଏବଂ ମୁଁ ଏବେ କଲେଜରେ ପାଠ ପଢ଼ୁଛି କଲେଜ ପାଠ ପଢ଼ିବା ସହିତ ମୁଁ ସାନ ପିଲାମାନଙ୍କୁ ବି ପାଠ ବା ଟିଉସନ୍ କଲି ଏବଂ ସେ ସେମାନେ ମୋତେ କିଛି ପଇସା ବି ଦିଅନ୍ତି ଯେଉଁ ପଇସା ମୋ ମୋ ପାଠ ପଢ଼ିବାରେ ଲ ବିନିଯୋଗ କରେ ଏବଂ ଆମ ସାହିରେ ବହୁତ ସାଧାରଣ ଲୋକମାନଙ୍କୁ ବୃଦ୍ଧ ବା ଅସହାୟ ଲୋକମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଭଲ ଲାଗେ ଏବଂ ସେମାନେ ବହୁତ ମୋତେ ସ୍ନେହ କରନ୍ତି ଏବଂ ଆମ ଗାଁର ସବୁ ସାନ ପିଲାମାନେ ମୋତେ ବହୁତ ସମ୍ମାନ ଦିଅନ୍ତି ମୋ ବାପା ମା' ମୋତେ ବହୁତ ଉତ୍ସାହିତ କରନ୍ତି ଆଗକୁ ପାଠ ପଢ଼ିବା ପାଇଁ ଏବଂ ସେମାନେ ସବୁ କ୍ଷେତ୍ରରେ ମୋତେ ସାହାଯ୍ୟ କରନ୍ତି ପଇସା ଦିଅନ୍ତି ଅଲଗା ପ୍ରକାର ସାହାଯ୍ୟ ବି କରନ୍ତି